ବର୍ତ୍ତମାନ କିଛି ଦିନ ହେଲା ମୁଁ ମାର୍କେଟରୁ ଗୋଟିଏ ନୂଆଁ ଜିନ୍ସ ପ୍ୟାଣ୍ଟଟେ କିଣି ଆଣିଲି ତାହା ମୋତେ ଭଲ ଲାଗିଲା ବୋଲି ମୁଁ ତାହା ନେଇ ଆସିଲି କିନ୍ତୁ ଘରେ ଆଣି ତାହା ବ୍ୟବହାର କଲା ପରେ ମୁଁ ତାହା ପିନ୍ଧିଲି ପିନ୍ଧିଲା ପରେ ମୋତେ ସେ ପ୍ୟାଣ୍ଟଟି ବହୁତ ମୋଟା ଲାଗିଲା ଏବଂ ବହୁତ ଗରମ ବି ଲାଗିଲା ଏବଂ ସେଥିରୁ ସୂତାଯାକ ସବୁ ବାହାରି ପଡ଼ୁଛି ଯେଉଁଟା କି ମୋତେ ଜମାରୁ ବି ଭଲ ଲାଗିଲା ନାହିଁ ଏବଂ ତାହା ଯେତେବେଳେ ମୁଁ ବାହାରକୁ ପିନ୍ଧିକି ଗଲି ସାଙ୍ଗମାନେ ମଧ୍ୟ କହିଲେ କି ଏହା କେଉଁଠୁ ଆଣିଛୁ ଜମାରୁ ବି ଭଲ ରହୁନି ପ୍ୟାଣ୍ଟ ରଙ୍ଗ ମଧ୍ୟ ଛାଡ଼ିଯାଉଛି ସୂତା ବି ବାହାରି ପଡ଼ୁଛି ପ୍ୟାଣ୍ଟଟି ଜମାରୁ ବି ଭଲ ନୁହଁ ମୁଁ ପୁଣି ସେହି ପ୍ୟାଣ୍ଟଟିକୁ ଯେତେବେଳେ ସଫା କରିଲି ସଫା କଲା ପରେ ସେଠାର ସବୁଯାକ ରଙ୍ଗ ମଧ୍ୟ ଛାଡ଼ିଯାଉଛି ଏବଂ ପ୍ୟାଣ୍ଟଟି ବହୁତ ଫିକା ଦେଖାଯାଉଛି ସେହି ଫିକା ପ୍ୟାଣ୍ଟ ସେମିତି ନଥିଲା ପ୍ରଥମେ ପ୍ରଥମେ ପ୍ୟାଣ୍ଟଟି ବହୁତ ଭଲ ଲାଗିଲା କିନ୍ତୁ ସଫା କଲା ପରେ ପ୍ୟାଣ୍ଟଟି ରଙ୍ଗହୀନ ଏବଂ ଫିକା ଏବଂ ସୂତାଯାକ ସବୁ ବାହାରି ପଡ଼ୁଛି ସେଥିପାଇଁ ମୁଁ ଏହା ଭଲ ପ୍ୟାଣ୍ଟ ନୁହେଁ ବୋଲି ସ୍ଥିର ମନେ କରୁଅଛି